ଏକ ସାମ୍ପ୍ରଦାୟିକ ଘଟଣା ହଉଛି ଯେବେ ମୋଦିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ହଜାର ଟଙ୍କିଆ ଅଚଳ ହୋଇଯାଇଥିଲା ପାଞ୍ଚଶହ ଟଙ୍କିଆ ଏବଂ ହଜାର ଟଙ୍କିଆ ଅଚଳ ହୋଇଯାଇଥିଲା ସେଇ ସମୟର ଅନେକ ଲୋକଙ୍କ ଦ୍ବାରା ତାର ପାଖରେ ଗଚ୍ଛିତ ଥିବା କଳାଧନ ବାହାରକୁ ଆସିଥିଲା